ଆପଣ ଭଜଭଞ୍ଜନଗର ଏରିଆ ଅଞ୍ଚଳଗତ ବାସିନ୍ଦା ଅଛନ୍ତି ତ ବାସିନ୍ଦା କହୁଛନ୍ତି ଆଜ୍ଞା ଆମେ ଓଟିଭି ଚ୍ୟାନେଲ୍ ବାଲା କହୁଥିଲୁ ଆପଣଙ୍କ ଅଞ୍ଚଳରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ଆଉ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ କୃଷି ବ୍ୟତୀତ

ଆଜ୍ଞା ଆପଣ କୌଣସି କୌଣସି ଆଜ୍ଞା ଆଜ୍ଞା ଆ ଆଜ୍ଞା ଆପଣ କୌଣସି ଚିଠି କିମ୍ବା ଦରଖାସ୍ତ ସରକାରଙ୍କ ପାଖକୁ ପଠାଇଥିଲେ କି ମାତ୍ର ଆପଣ କିଛି ତା ପ୍ରତି କିଛି ଆପଣ ଅନୁ ମାନେ ଦେବାପାଇଁ ଚାହୁଁଛନ୍ତି କି ହେଲେ ଆମ ଚ୍ୟାନେଲ୍ ମାଧ୍ୟମରେ କିଛି ଦେଇପାରିବେ କିଛି ସୂଚନା ଦେଇପାରିବେ

ଆଜ୍ଞା ଆପଣ ଯଦି ଚାହିଁବେ ତ ତହସିଲ୍ ଅଫିସ୍ କିମ୍ବା ବିଦ୍ୟୁତ୍ ଯେଉଁ ଜେଇଇମାନଙ୍କ ପାଇଁ କିଛି କମ୍ପ୍ଲେନ୍ ଦେଇପାରିବେ କି ଆପଣ ପ୍ରଥମେ ଆପଣ ପ୍ରଥମେ ତହସିଲ୍ ଅଫିସ୍ କିମ୍ବା ବିଦ୍ୟୁତ୍ ଯୋଗାଣ କେନ୍ଦ୍ରକୁ ଯାଇ କିଛି ଆପ୍ଲିକେସନ୍ କିଛି ଦେଇଥିଲେ କି ଆପଣଙ୍କ ଅସୁବିଧା କିଛି ଜଣାଇଥିଲେ କି ଆଜ୍ଞା ଆଜ୍ଞା

ଆଜ୍ଞା ଆପଣ ନହେଲେ ଏ କୌଣସି ଏବେ ଏବେ କିଛି ଦିନ ତଳେ ଆପଣଙ୍କ ଗ୍ରାମରେ ବାତ୍ୟା କିମ୍ବା ଏ କୌଣସି ବିପର୍ଯ୍ୟରେ ସମ୍ମୁଖୀନ ହୋଇଥିଲେ କି

ହଉ ଠିକ୍ ଅଛି ଆପଣ ଚାହିଁଲେ ଆମ ଚ୍ୟାନେଲ୍ର ସାହାଯ୍ୟରେ ଆପଣଙ୍କର କିଛି ଅସୁବିଧାର ମୂଳ ପଦକ୍ଷେପ ନେଇପାରିବେ ହଉ ଠିକ୍ ଅଛି ଆମର ଏବେ କିଛି ଟିମ୍ ଆପଣଙ୍କ ଗ୍ରାମକୁ ଯାଉଛନ୍ତି ହଉ ଠିକ୍ ଅଛି ରଖୁଛି